ପିଲାଦିନରୁ ଗଛ ଲଗାଇବାକୁ ବହୁତ ଭଲ ଲାଗେ ଗଛ ମଧ୍ୟ ବି ଲଗାଇଛି ସ୍କୁଲ୍ରେ ଯେତେବେଳେ ପଢ଼ୁଥିଲି ସେଭେନ୍ ପାଖରୁ ମୁଁ ଗଛ ଲଗା ଷ୍ଟାର୍ଟ୍ କରିଛି ସାର୍ମାନେ କୁହନ୍ତି ଗଛ ଲଗାଇଲେ ବହୁତ ଧର୍ମ ବା ଉପକାର ମିଳେ ଗଛ ଲଗାଇଲେ ଆମର ବଡ଼ ହେଲେ ଫଳ ଖାଇଲେ ସମସ୍ତଙ୍କର ମାନେ ଧର୍ମ ହେବ ସେଥିପାଇଁ ମୁଁ ସେ ସେଭେନ୍ କ୍ଲାସ୍ ପାଖରୁ ବାଡ଼ି ବଗିଚାରେ ବହୁତ ଗଛ ଲଗାଇଛି କିଣି ଆଣିକି ଆଉ ସେ ଘର ସାମ୍ନାରେ ସାର୍ କହିଥିଲେ ବଉଳ ଗଛ ଲଗାଇବ ବଉଳ ଗଛ ଲଗାଇଲେ ବହୁତ ପ୍ରତିକାର ଯାହାବି ଅସୁବିଧା ହେଉଥିବ ସେ ବଉଳ ଗଛ ଲଗାଇଲେ ସେ ସାମ୍ନାରେ ସେ ପ୍ରତିକାରକୁ ଅସୁବିଧାକୁ ଦୂର କରିବ ଆଉ ବାଡ଼ି ବଗିଚାରେ ଫୁଲ ଗଛ ବିଭିନ୍ନ ଫୁଲ ଗଛ ଲଗାହୁଏ ମନ୍ଦାର ଟଗର ମଲ୍ଲି ଅନ୍ୟାନ୍ୟ ଗଛ ଲଗାଇଲେ ଭଲ ଭଲ ସେଥିରେ ଫୁଲ ନେଇକି ମନ୍ଦିରକୁ ଦିଅନ୍ତି ଆଉ ମଧ୍ୟ ବେଲ ଗଛ ମଧ୍ୟ ଲଗେଇଥିଲି ସାର୍ମାନେ କହିଲେ ବେଲ ପତ୍ର ସବୁବେଳେ ଶିବଙ୍କର ମଥାରେ ଆଉ ଫୁଲ ଚନ୍ଦନ ଲଗାଇଲେ ଯାହା ଯେତେ ସୁବିଧା ଅସୁବିଧା ହେଲେ ତୁମକୁ ସାହାଯ୍ୟ କରିବ ସେଥିପାଇଁ ମୁଁ ବି ସେହିଭଳିଆ କରିଛି ପିଲାଦିନୁ ଆଜିକି ଗଛ ଲଗାଇ ଚାଲିଛି ସେଥିପାଇଁ ମୁଁ ବାଡ଼ି ବଗିଚାରେ ସବୁ ଗଛ ଲଗାଇଛି ସେଥିପାଇଁ ଆମର ସବୁ ଗଛ ଲଗାଇବା ଦ୍ୱାରା ମୁଁ ତ ବହୁତ ଉପକାର ବି ପାଇଛି ଲୋକ ମଧ୍ୟ ପାଉଛନ୍ତି ସେଥିପାଇଁ ଆମର ଆଖପାଖ ଲୋକମାନଙ୍କୁ ବି ମଧ୍ୟ କହୁଛି ବାଡ଼ି ବଗିଚାରେ ଗଛ ଲଗାନ୍ତୁ